ଆମ ଏଇଠି ଆମ ଏଇଠି ବହୁତ ରକମର କଳା ଦେଖିବାକୁ ମିଳିଥାଏ ଯେମିତି ବାଉଁଶ ବାଉଁଶ ଦେଇକି ଝୁଡ଼ି କୁଲା ଟୋପି ଗିନା ଏମିତି ସବୁ ବନାଇବେ ଓ କେତେ ଲୋକ ହେଉଛନ୍ତି ମାଟି ଦେଇକି ଠାକୁର ବନାଇବେ ଠାକୁର ତା'ପରେ ସେ ମାଟିର କଡ଼େଇ ହାଣ୍ଡି ଚୁଲା ଏମିତି ସେ ବନାଇବେ